ହଁ ଏହି ଆଧୁନିକ ଭାଷାରେ ସବୁବେଳେ ତ ଇଂଲିଶ୍ କହୁଛନ୍ତି ଓଡ଼ିଆ ଭାଷାରେ କେହି କହୁନାହାନ୍ତି କି ଆଞ୍ଚଳିକ ଭାଷାରେ ବି କେହି କହୁନାହାନ୍ତି ତ ଆଧୁନିକ ଭାଷା ଯେଉଁ ଇଂଲିଶ୍ ହେଉଛି ଆମର ଓଡ଼ିଆ ଭାଷାଟାକୁ ସେହିଭଳିଆ ଯେଉଁ ଯଦି କରି ହୋଇପାରନ୍ତା ବହୁତ ଖୁସି ହୋଇଥାନ୍ତି ତ ହେଉନି ଯଦି ଆଉ ମୁଁ କି କରିବି ମାନେ ମୁଁ ଆପଣଙ୍କୁ ଏତେ କହୁଛି ଯେ ହୋଇଯିବା ଦରକାର